ମୋତେ ତ ବଗିଚାକୁ କରିବାକୁ ବହୁତ ପସନ୍ଦ ମୋ ବଗିଚାକୁ ମୁଁ ବିଭିନ୍ନ ପ୍ରକାର ଫୁଲରେ ସଜାଇବାକୁ ବହୁତ ପସନ୍ଦ କରେ ମୋ ବ୍ୟତୀତ ଆମ ଘରେ ସମସ୍ତେ ବଗିଚାକୁ ସଜାଇବାକୁ ବି ଭଲ ଲାଗନ୍ତି ଆମ ଆମ ଘରେ ମୋ ଝିଅ ମୋ ସ୍ୱାମୀ ସେମାନେ ବି ବଗିଚାରେ ତାଙ୍କ ଫୁଲ ଗୁଡ଼ିକୁ ଲଗାଇବାରେ ମଧ୍ୟ ପସନ୍ଦ କରନ୍ତି କାରଣ ବିଭିନ୍ନ ବିଭିନ୍ନ ଫୁଲ ଘରେ ପାଖରେ ଫୁଟିଲେ ଘରଟି ଆହୁରି ସୁନ୍ଦର ଦେଖାଯାଏ ଏବଂ ସୁନ୍ଦର ଦେଖାଯିବା ଉଚିତ ମଧ୍ୟ ତ ଆମେ ଗଛକୁ ଡେଲି ଡେଲି ପାଣି ଦବା ଏବଂ ତା'ର ଫୁଲ ଗୁଡ଼ିକୁ ଆଣିକି ଠାକୁର ପାଖରେ ପୂଜା କରିବା ବିଭିନ୍ନ ପ୍ରକାର ଘରେ ଆମର ସମସ୍ତେ କରିଥାନ୍ତି ସମସ୍ତେ ବହୁତ ଭଲ ପାଆନ୍ତି କରିବା ପାଇଁକି ତ ମୋ ବ୍ୟତୀତ ଆମ ଘରେ ସମସ୍ତେ ଭଲ ପାଆନ୍ତି ବଗିଚା କରିବା ପାଇଁକି